ଆପଣ ଆପଣଙ୍କ ଚାରିପାଖରେ ଥିବା ପାଞ୍ଚ ଜଣଙ୍କର ନାମ କହିପାର ପାରିବେକି ଶୁଭମ ଶୁଭମ ବାସୁଦେବ ପ୍ରଧାନ ଦୁର୍ଗା ପ୍ରସାଦ ପ୍ରଧାନ ବିଜୟଲକ୍ଷ୍ମୀ ସ୍ୱାଇଁ ସଚଳା କୁମାରୀ ସାହୁ ଦେବସ୍ମିତା ସ୍ଵାଇଁ